ସବୁ ଗ୍ରାମରେ ତ ଯେମିତି ହେଲେ ଗୋଟେ ଫକ୍ସନ୍ ରଖୁଛନ୍ତି ନହେଲେ କିଛି ସ୍କୁଲ କଲେଜ ରେ ନିହାତି ସବୁବେଳେ ଆନୁଆଲ୍ ଫକ୍ସନ ରହୁଛି ଗ୍ରାମରେ କିଛି ବାର୍ଷିକ ଉତ୍ସବ ହେଲେ ନାଚ ଗୀତ ହେଉଛି ଆଉ ଆମ ଗ୍ରାମରେ ବେଶୀ ଲୋକ ଓଡ଼ିଶୀ ଡ୍ୟାନ୍ସକୁ ଭଲ ପାଆନ୍ତି ଆଉ ଆଧୁନିକ ତ ସବୁ ଆଜିକାଲି ସମସ୍ତେ ଆଧୁନିକ ଆଉ କେହି ସେମିତି ଠାକୁର ଭକ୍ତ ଲୋକ ନାହାନ୍ତି ଆଉ ଅଧିକାଂଶ ଲୋକ ସମସ୍ତେ ପ୍ରାୟତଃ ଆଧୁନିକ ଗୀତକୁ ମଡ଼େଲ୍ ଡ୍ୟାନ୍ସକୁ ଭଲ ପାଆନ୍ତି କିନ୍ତୁ ଓଡ଼ିଶୀ ନୃତ୍ୟଟାକୁ ପ୍ରାୟତଃ ଲୋକ ଭଲ ପାଆନ୍ତି ଆଉ ଦେଖନ୍ତି ମଧ୍ୟ ଆଉ ଆମର ଏଠି ନାଚ ଗୀତ କଲେ କିଛି ପ୍ରାଇଜ୍ ପାଆନ୍ତି କିଛିଟା ମଡ଼େଲ୍ ପାଆନ୍ତି ଆଉ କିଛି ସାର୍ଟିଫିକେଟ୍ ମଧ୍ୟ ସାଥିରେ ନେଇକି ଯାଆନ୍ତି ଆଉ ସମସ୍ତଙ୍କର କିଛି ଭଲ ପାଇବା ବି ମଧ୍ୟ ଆମକୁ ମିଳିଥାଏ ତେଣୁ ଆମେ ନାଚ ଶିଖାଇବା ଛୁଆଙ୍କୁ ନାଚ ଶିଖାଇବା ନାଚ କ୍ଲାସ୍ ଛାଡ଼ିବା ତାଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇବା ଶିଖାଇଲେ ଆମର କିଛି ସୁବିଧା ହୋଇଥାଏ ଆଉ ଆମ ଗାଁରେ କିଛି ପର୍ବପର୍ବାଣୀ ହେଲା ଯେଉଁଟା କି ଆମ ବାହାରୁ ଆସୁଛନ୍ତି ଲୋକ